ହଁ ମୁଁ କୃଷି ଆତ୍ମହତ୍ୟା ବିଷୟରେ ବହୁତ ଶୁଣିଛି ବହୁତ ମାନେ ଛୋଟ ବେଳୁ ଶୁଣି ଶୁଣି ଆସୁଛୁ କୃଷି ଆତ୍ମହତ୍ୟା ବିଷୟରେ

ସରକାରଙ୍କୁ ସେଇ କୃଷି ଆତ୍ମହତ୍ୟାକୁ ଏଡ଼େଇବା ପାଇଁ ହେଲେ କୃଷକମାନଙ୍କୁ ସ୍ଵାବଲମ୍ବୀ କରିବା ଦରକାର ଯେପରିକି ଆଜିକାଲି ସରକାର କ'ଣ କରୁଛନ୍ତି ନା କୃଷକମାନଙ୍କୁ ବାହାର ଲୋକମାନଙ୍କୁ ଚାଉଳ ଦେଇଥାଉଛନ୍ତି ସେଥିପାଇଁ ଲୋକମାନେ ଅଳସୁଆ ହୋଇଥାଉଛନ୍ତି କହୁଛନ୍ତି ନା କଣ ନା ଆମେ ଚାଷବାସ କରିବୁ ନାହିଁ ଚାଷବାସରୁ କଣ ମିଳୁଛି ଏତେ ଖଟି ଖଟି ତ ଲୋକମାନେ କୃଷକମାନଙ୍କୁ ସ୍ଵାବଲମ୍ବୀ କରିବା ଦରକାର ଋଣ ତାଙ୍କୁ ଏ ଭଳି ଭାବରେ ଦେବା ଦରକାର ଯେ ତା'କୁ ସେ ଉଚିତ ମାର୍ଗରେ ୟୁଜ୍ କରିବେ ଉଚିତ ମାର୍ଗରେ ବ୍ୟବହାର କରିବେ ସେ ଯେଉଁ ଋଣ ଆଣୁଛନ୍ତି କୃଷି ଋଣ ଆଣୁଛନ୍ତି କୃଷକମାନଙ୍କୁ ଅଧିକରୁ ଅଧିକ ସ୍କୋପ ଦେବାକୁ ଯେପରିକି ଇରିଗେଶନ କ୍ଷେତ୍ରରେ ପାଣି କ୍ଷେତ୍ରରେ ହେଉ କିମ୍ବା ସବୁ ପ୍ରକାର କ୍ଷେତ୍ରରେ କୃଷକମାନଙ୍କୁ ସହଯୋଗର ହାତ ବଢ଼ାଇବା ଦରକାର ଆଉ ପାର୍ଲିଆମେଣ୍ଟରେ ବିଲ୍ ପାଇଁ କୃଷକମାନଙ୍କ ପାଇଁ ବିଲ୍ ମାନେ ଉଚିତ ମୂଲ୍ୟରେ କୃଷକମାନେ ଯେମିତି ଠିକ ଭାବରେ ମୂଲ୍ୟ ପାଇପାରିବେ ସେହିପରି ବିଲ୍ ବନାଇବା ଦରକାର କୃଷକମାନଙ୍କ ପାଇଁ